ହଁ ମୁଁ ଭାବୁଛି କି ଓଡ଼ିଆ ଭାଷା ଗଣମାଧ୍ୟମ ଏବଂ ଶିକ୍ଷା ବ୍ୟବସ୍ଥାରେ ଯଥେଷ୍ଟ ପ୍ରତିନିଧିତ୍ୱ କରୁଛି କାରଣ ଓଡ଼ିଆ ହେଉଛି ଆମ ମାତୃଭାଷା ଏବଂ ଏଇ ଓଡ଼ିଆ ଭାଷାକୁ ଅମର ରଖିବା ପାଇଁ ଆମ ସରକାର ବହୁତ କିଛି ପ୍ରୋଗ୍ରାମ କରୁଛନ୍ତି ସେମାନେ ଯେମିତିକି ଓଡ଼ିଆ ଭାଷାକୁ ଆମ ବିଦ୍ୟାଳୟରେ ଆମ କଲେଜରେ ମଧ୍ୟ ପଢ଼ାଯାଉଛି ଆମ ଓଡ଼ିଆ ଭାଷା ପାଇଁ ବିଭିନ୍ନ ପ୍ରୋଗ୍ରାମ ମଧ୍ୟ ରେହୁ ରହୁଛି ଆମ ସବୁ ପ୍ରୋଗ୍ରାମରେ ସରକାର ମଧ୍ୟ ଆମ ଭାଷାକୁ ଆମ ମାତୃଭାଷାକୁ ସମ୍ମାନ ଦେବା ପାଇଁ ମଧ୍ୟ ଲୋକମାନଙ୍କୁ ସଚେତନ କରାଉଛନ୍ତି

ଆରେ ଓଡ଼ିଆ ଭାଷା ଆମ ମାତୃଭାଷା ଆମେ ସେ ଭାଷାକୁ ସମ୍ମାନ କରିବା ଉଚିତ ଆଜିକାଲି ଯୁଗରେ ଏମିତିକି ବହୁତ ଯୁବପିଢ଼ି ଅଛନ୍ତି ଯେଉଁମାନେ ଓଡ଼ିଆ ଭାଷା କହିବାକୁ ଖରାପ ଲାଗୁଛି ତ ସେମାନଙ୍କୁ ଖରାପ ଲାଗିବା କଥା ନୁହଁ କାରଣ ଏ ହେଉଛି ଆମ ମାତୃଭାଷା ଆଉ ମାତୃଭାଷା ପାଇଁ ଆମେ କିଛି ବି କରିପାରିବା ସେଥିପାଇଁ ଆମେ ମାତୃଭାଷାକୁ ପ୍ରାଧାନ୍ୟ ଦେବା ଉଚିତ ତ ସେଥିପାଇଁ ସରକାର ବହୁତ କିଛି ପ୍ରୋଗ୍ରାମ୍ ମଧ୍ୟ ବାହାର କରିଛନ୍ତି ଯେଉଁଥିରେ କି ଆଜିକାଲିର ଯୁବପିଢ଼ି ବହୁତ ଭାବରେ ଉତ୍ସାହିତ ହେଇ ସେମାନେ ମାତୃଭାଷାକୁ ସମ୍ମାନ ଦେବେ ଏବଂ ମାତୃଭୂମିକୁ ମଧ୍ୟ ସମ୍ମାନ ଦେବେ ଓଡ଼ିଆ ଭାଷାର ଉନ୍ନତି ପାଇଁ ମଧ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଯଥା ଡିବେଟ୍ ପ୍ରୋଗ୍ରାମ ଯେମିତିକି ରୋଲ୍ ପ୍ଲେ ଇତ୍ୟାଦି ଆମ କମ୍ୟୁନିଟିରେ ଆମ ଗାଁ ମାନଙ୍କରେ କରୁଛନ୍ତି କି ଯେମିତି ଆମ ଓଡ଼ିଆ ଭାଷାର ଉନ୍ନତି ହେଇପାରିବ ଆମ ଓଡ଼ିଆ ଭାଷା ସବୁବେଳେ ଅମର ହେଇ ରହିବ